ଧର୍ମ ଆମର ପର୍ଯ୍ୟଟନକୁ ବହୁତ ଭଲ ଭାବରେ ପ୍ରଭାବିତ କରେ ଆମ ସମ ଜାତି ଭିତରୁ ସବୁଠୁ ଶ୍ରେଷ୍ଠ ଜାତି ଜାତି ହିନ୍ଦୁ ଜାତି ବା ହିନ୍ଦୁ ଧର୍ମକୁ ମାନୁଛେ ଆଉ ହିନ୍ଦୁ ଜାତିର ହିନ୍ଦୁଧର୍ମର ସବୁଠୁ ବଡ଼ ଠାକୁର ହେଉଛନ୍ତି ଆମ କାଳିଆ ଠାକୁର ଆଉ ଆମର ସବୁ ଶ୍ରେଷ୍ଠ ଧାମ ଭିତରୁ ଚାରିଧାମ ଭିତରୁ ଜଗନ୍ନାଥ ମନ୍ଦିର ଆମ ପୁରୀ ଧାମ ମଧ୍ୟ ଗୋଟେ ଧାମର ଧାମ ଅଟେ ଶ୍ରେଷ୍ଠ ଜଗନ୍ନାଥ ମନ୍ଦିର ଯେଉଁଠି କୁହାଯାଇଛି ଯେ ଜାତି ଜାତି ନାହିଁ ସେଠି ଜାତି ଭେଦ ସବୁ ବର୍ଣ୍ଣର ଲୋକ ଆସିକି କାଳିଆର ଦର୍ଶନ କରିପାରିବେ ସେଠି ଆମେ ବି ବହୁତ ଯାଉ କାଳିଆଙ୍କ ପାଖକୁ ଦର୍ଶନ କଲେ ମନର ଗୋଟେ ଅଦ୍ଭୁତ ଟାଇପ୍ର ଶାନ୍ତି ଆସେ ସେଠି ଆଉ ନିଜର ସବୁ ଦୁଖଃ ଯେମିତି ହଜିଯାଏ ତ ଜଗନ୍ନାଥଙ୍କ ପାଖକୁ ବି ବିଭିନ୍ନ ପ୍ରକାର ଫରେନ୍ରୁ ବି ଲୋକ ଆସିକି ଜଗନ୍ନାଥ ପ୍ରେମରେ ପଡ଼ି ଯାଇଛନ୍ତି ଜଗନ୍ନାଥଙ୍କ ଭଜନ ଗାଆନ୍ତି ବିଭିନ୍ନ ପ୍ରକାର ମୋବାଇଲ୍ରେ ବି ତ ଆପଣମାନେ ଜାଣିପାରୁଥିବେ ଦ୍ୱିତୀୟରେ ଲିଙ୍ଗରାଜ ମନ୍ଦିର ଆମ ଶିବ ବା ମନ୍ଦିର ଲିଙ୍ଗରାଜ ଭୁବନେଶ୍ୱର ମନ୍ଦିରମାଳିନୀ ସହରରେ ଲିଙ୍ଗରାଜ ମନ୍ଦିର ଅଛି ସେଠି ମଧ୍ୟ ଶିବଙ୍କର ବିଭିନ୍ନ ପ୍ରକାର ଉପମାଦ ଅଛି

ସୂର୍ଯ୍ୟ ମନ୍ଦିର ବୋଲି କୁହାଯାଇଛି ସେଠି ବିଭିନ୍ନ ପ୍ରକାର ପର୍ଯ୍ୟଟନ ସ୍ଥଳୀ ଭାବରେ ସେଟା ବହୁତ ନାମ ରହିଛି ତା'ର ବିଭିନ୍ନ ଜାଗାରୁ ଲୋକ ଆସନ୍ତି ସେଠି ବିଭିନ୍ନ ପ୍ରକାର ସୁଟିଂ ମଧ୍ୟ ହୁଏ ବିଭିନ୍ନ ପ୍ରକାର କାମ ଧର୍ମକୁ ଆମର ବିଭିନ୍ନ ପ୍ରକାର ମା ମାଧ୍ୟମରେ ପର୍ଯ୍ୟଟନ ସ୍ଥଳୀକୁ ଆମର ବିଭିନ୍ନ କେବଳ ହିନ୍ଦୁ ଧର୍ମର ଯୋଉ ମନ୍ଦିର ଲିଙ୍ଗରାଜ ମନ୍ଦିର ଜଗନ୍ନାଥ ମନ୍ଦିର କୋଣାର୍କ ମନ୍ଦିର ଏମିତି ବିଭିନ୍ନ ମନ୍ଦିର ଗୁଡ଼ିକ ସବୁଠୁ ହିନ୍ଦୁ ଧର୍ମପାଇଁ ହିଁ ପ୍ରଭାବିତ ହେଇଛି